ହଁ କେଶ ଏବଂ ଚର୍ମର ଯତ୍ନ ନେବାପାଇଁ ଗାଁରେ ଘରୋଇ ଉପଚାର ରହିଛି କେଶର ଯତ୍ନ ନେବାପାଇଁ ଲୋକମାନେ ମନ୍ଦାର ଗଛର ପତ୍ର ବାଟି କେଶରେ ଲଗାଇଥାନ୍ତି ଏବଂ କେଶର ରୁପି ସଫା କରିବାପାଇଁ ଘି କୁଆଁରି ଗଛର ବାଟି ମୁଣ୍ଡରେ ଲଗାଇଥାନ୍ତି ନିଜର ଚର୍ମର ଯତ୍ନ ନେବାପାଇଁ ଆମର ଲୋକମାନେ ନିମ୍ବପତ୍ରକୁ ସିଝାଇ ଏହାର ପାଣିକୁ ଗାଧୋଇଥାନ୍ତି ଏବଂ ଚର୍ମ ରୋଗରେ ନିମ୍ବଗଛର ଛେଲିକୁ ବ୍ୟବହାର କରିଥାନ୍ତି